ବ୍ରହ୍ମାଣ୍ଡ ଏବଂ ଏହାର ରହସ୍ୟ ବିଷୟରେ ମୋତେ ଏତିକି ଆକର୍ଷଣୀୟ ଲାଗେ କିି ଏହା ଭିତରେ ଆମର ମଧ୍ୟ ଗୋଟିଏ ପୃଥିବୀ ବୋଲିବାର ଗୋଟିଏ ଜିନିଷ ଗ୍ରହ ଅଛି ଯେଉଁ ଯାହା ପାଇଁକି ଆମେ ଆଜି ସମସ୍ତେ ମନୁଷ୍ୟ ଜାତି କିମ୍ବା ଯେକୌଣସି ଜାତି ମଧ୍ୟ ପଶୁପକ୍ଷୀ ଯାହା ମଧ୍ୟ ଜୀବନ୍ତ ଭାବରେ ଅଛୁ ବ୍ରହ୍ମାଣ୍ଡ କହିଲେ କେତେ କ'ଣ କାହାକୁ ବୁଝାଏ ତାହା କହି ହୁଏ ନାହି